ମୋର୍ ସଉକ୍ ଅଛେ ଆଗ୍ କେ ଟେଲର୍ ଶିଖବାର୍ କା'ଯେ ଟେଲର୍ ଶିଖ୍ଲେ କିଛି ଗୁଟେ ହେବା ଆଗ୍ରହ ଲାଗ୍ସି ମତେ ଶିଖବାର୍ କା'ଯେ ଯେ ଆଗ୍ କେ କା'ଣା ଗୁଟେ ତ କରିହେବା ଶିଖିକରି କିଛି ନୁଆଁ ନୁଆଁ ଡ଼ିଜାଇନ୍ ସିଲେଇ ପାର୍ମି ଡ଼୍ରେସ୍ ହେଉ କି ଶାଢ଼ୀ ହେଉ କି ଜାଣା ହେଉ ଯିଏ ଜାଣା କହୁଛନ୍ କିଛି ଟା କରିହେବା ନୁଆଁ ନୁଆଁ ଡ଼ିଜାଇନ୍ ଯଦି ଜାଣିଥିଲେ ଆଗ୍କେ ବି କାମ୍ ଆସ୍ବା ସେନୁ ଦୁଇ ତିନ୍ ପଏସା ରୋଜ୍ଗାର୍ ବି ହେବା ଘରର୍ ପ୍ରୋବ୍ଲେମ୍ ହେଉ କି ଜାଣା ହେଉ କିଛି ପଏସା ପତର୍ ନୁ ସଟ୍ ହେଲେ କରିହେବା ଆରୁ ଆଗ୍କେ ଶିଖିଥିମି ବେଲେ ଆଗ୍କେ ଆର୍ ବି ବଡ଼୍ ବଡ଼୍ ଡ଼ିଜାଇନ୍ ବି କାଟି ପାର୍ମି କି ସେନେ ସିଲେଇ ବି ପାର୍ମି

ମୋର୍ ଟେଲର୍ ଶିଖ୍ବାର୍ ଲାଗି ବହୁତ୍ ସୋଉକ୍ ଅଛେ ଆରୁ ଶିଖବାର୍ କେ ମୁଇଁ ଚେଷ୍ଟା ବି ଭଲ୍ ସେ କର୍ମି ପୁରା ଭଲ୍ ସେ କେନ୍ତା କରି କରିପାର୍ମି ଲୋକ୍ ର ଡ଼ିଜାଇନ୍ କର୍ବାର୍ ଅଛେ